ପୁରୀ ମତେ ବୁଲିଯିବାର୍ ଲାଗି ବହୁତ୍ ଭଲ୍ ଲାଗ୍ସି ପୁରୀ ହେଉଛି ଚାରିଟା ଧାମରୁ ଗୋଟେ ଧାମ ଯାହାକି ଆମ ହିନ୍ଦୁମାନଙ୍କର ହୋଇଥାଏ ପୁରୀର ଜଗନ୍ନାଥ୍ ମନ୍ଦିର୍ ହେଉଛି ବହୁତ୍ ବିଖ୍ୟାତ ଆଉ ପ୍ରସିଦ୍ଧ ପୁରୀ ମନ୍ଦିରକୁ ଗଲେ ସମୁଦ୍ର କୂଲ ହେଉଛି ପୁରା ପୁରା ବଢ଼ିଆ ଜାଗା ସମୁଦ୍ର ପୁରା ପୁରା ଲହଡି ଆସିକରି ପୁରା ମଜା ଲାଗୁଥିସି ଆଉ ଯେ ତା ପାଖ ଦେଇ ଗଲେ ସେ ହେଉଛି ପଦ୍ମ ପୋଖରୀ ପଦ୍ମ ପୋଖରୀ ଯଦି ପାଦ ଦେଲେ ଆପଣଙ୍କର ଯାହା ପାପ ହେଇଥିବ ସବୁ ପୂଣ୍ୟ ହେଇଯିବ ଆଉ ରଥଯାତ୍ରା ରଥଯାତ୍ରାର ମୁଇଁ କ'ଣ କହିବି ରଥଯାତ୍ରା ତ ଏମିତି ଯେ ଯଦି ସେଠା ଜାଗାକୁ ଗଲେ ହିଁ ଆପଣଙ୍କ ପୁରା ଯାହା ବି ଅସୁବିଧା ଥିବ କି ଯାହା ବି ଆପଣଙ୍କ ମନରେ ଚାଲୁଥିବା ସବୁ ଶାନ୍ତି ହେଇଯିବ ଆଉ ବାଇଶି ପାହାଞ୍ଚ ବାଇଶି ପାହାଞ୍ଚ ତ ଏମିତି ଗୋଟେ ପାହାଚ ଯାହା ଚଗିବା ଦ୍ୱାରା ନିଜର ଆତ୍ମ ବିଶ୍ୱାସ୍ ତା ପଛେ ସବୁ କିଛି ଆପଣଙ୍କୁ ଶାନ୍ତି ଶାନ୍ତି ଏନ୍ତା ଟାଇପ୍ର ଲାଗ୍ବ ବହୁତ୍ ଦେବାଦେବୀ ବି ଅଛନ୍ ବହୁତ୍ଟେ ମାନେ ମନ୍ଦିର୍ ଖାଲି ଜଗନ୍ନାଥ ବୋଲି ନାଇଁ ବହୁତ୍ ସାରା ଦେବା ଦେବୀ ବି ସେଠାରେ ଅଛନ୍ତି ବଏଲେ